ହ୍ୟାଲୋ

ହଁ ତୁମ ଏରିଆରେ କ'ଣ ଦେଖିବା ସ୍ଥଳୀ ଅଛି କି ଆଚ୍ଛା ହଁ କ'ଣ ସବୁ ପର୍ଯ୍ୟଟକ ଅଛି

ରହିବା ବ୍ୟବସ୍ଥା କେମିତି ଅଛି ହଁ ଏ ରହିବା ବ୍ୟବସ୍ଥା ଟିକେ ହବ ରହିବା ବ୍ୟବସ୍ଥା ସେଠି କେମିତି ରହିବାର ବ୍ୟବସ୍ଥା ଯେଉଁ ଅଛି ପଇସାପତ୍ର କ'ଣ ରେଷ୍ଟୁରାଣ୍ଟରେ କେମିତି ଖାଇବା ପିଇବା ଆ ମୁଁ ସାତ ଆଠ ଦିନ ରହିବା ପାଇଁ ଚାହୁଁଛି ହଉ ତା'ହେଲେ ଆପଣ ସବୁ ଠିକ୍ଠାକ୍ କରିଦେବେ ଆଉ କେତେ ଗାଡ଼ି ସୁବିଧା କେମିତି ଅଛି ବାଡ଼ିବାଲା ରେଟ୍ବାଟ୍ କେମିତି କ'ଣ କରାଯିବ ଠକ ଭଣ୍ଡ କିଛି ନାହିଁ ତ ହଇରାଣ ହବନି ତ ଫୁଲୁଡ଼ି ଏଠୁ କେତେ ବାଟ ତୁମର ହବ ଗଡ଼ି ସୁବିଧା ଭଲ ଅଛି ଏଇ ଦୁଇ ଚାରି ଦିନ ପରେ ଯିବୁ ଆଉ ଚିଲିକାରେ କ'ଣ ସବୁ ଦେଖିବାର ଅଛି କିଛି ଅସୁବିଧା ନାହିଁ ସେ ଲୋକବାକ ସବୁ ଠିକ୍ ଅଛନ୍ତି ଗାଡ଼ି ଠିକ ଅଛି ଯିବାକୁ ସୁବିଧା ଅଛି କି ହଉ କ ରାସ୍ତା ଦ କେଉଁ ରାସ୍ତା ଦେଇକି ଯିବୁ ହଁ ହଁ